ନାହିଁ ଟିକିଏ ବ୍ୟସ୍ତ ଅଛି ତଥାପି ଯଦି କହିବେ ମୁଁ ଦୁଇ ତିନି ମିନିଟ୍ କଥା ହୋଇପାରିବି କହୁନାହାନ୍ତି କ'ଣ ହୋଇଛି ଗାଁରେ କ'ଣ ଉନ୍ନତି ବିଷୟରେ କହୁନାହାନ୍ତି କ'ଣ ହେବ କାମ କରିବା ହଁ ନିଶ୍ଚିନ୍ତ ଏ ବର୍ଷାଦିନ ପାଇଁ ପାଣି ଜମୁଥିବ ତା ହେଲେ ଠିକ୍ ଅଛି ଆମେ ଗୋଟେ କାମ କରିବା ଗାଁର କିଛି ଲୋକଙ୍କୁ ଡାକିକି ବସାଇକି ଆଉ କେମିତି ଯେଉଁ ପଇସା ଆସିଛି ତା ଉପରେ କଥାବାର୍ତ୍ତା ହେଇକି ସେଇଟା କରିବା ଆଉ ପୋଖୋରୀଟା ବି ସଫା ହେବ ବୋଲି କହୁଥିଲେ ସମସ୍ତେ ହୁଁ ଆମର ଯେ ଗାଁର ଏତେ ପଇସା ଖର୍ଚ୍ଚ ହୋଇଛି ମାଛ ଛଡ଼ା ହୋଇଥିଲେ ମାଛସବୁ ମରିଗଲେ ବହୁତ ପଇସା କ୍ଷତି ହେଲା ଗାଁ ଲୋକମାନେ ବିରକ୍ତ ହେଉଛନ୍ତି ଆଉ ଚାରିପଟ ଗୋଟେ କାମ କରିବା ସେଗୁଡ଼ାକ ସବୁ ସଫା କରି ଦେଇକି ଚାରିପଟ ଗୁଡ଼ାକ ଯେଉଁ ହୁଡ଼ା କରିକି ତା ଉପରେ ଗଛ ଲଗାଇ ଦେବା ଯେମିତି ଆମର ଭଲ ଟିକିଏ ଗାଁ ପାଇଁ କିଛି ପଇସା ହେଲେ ଆମ ପୂଜା ପୂଜିରେ ଲାଗିପାରିବ ନାହିଁ ଟାଙ୍କିପାଣି ଆସିଯିବ ଦୁଇମାସ ଭିତରେ ତଥାପି ଦୁଇମାସ ପାଇଁ ଆମେ ଗୋଟେ କାମ କରିବା ଟ୍ୟୁବୱେଲ୍କୁ ଡାକି ପଞ୍ଚାୟତରୁ ସରପଞ୍ଚକୁ ମୁଁ କହିକି କେମିତି ଆମର ଟ୍ୟୁବୱେଲ୍ଟା ତିଆରି କଲେ ଲୋକମାନଙ୍କ ସୁବିଧା ହେବ ତା ପାଇଁ କାମ କରିବା ଆଉ ଠିକ୍ ଅଛି ହଁ ଦରଖାସ୍ତ ଶୁଣୁନ ଆମେ ସମସ୍ତେ ମିଶିକି ଲେଖି ଦେବା ଦରଖାସ୍ତଟା ଆଣିକି ମୋତେ ଦିଅ ମୁଁ ନେଇକି ତାକୁ ବ୍ଲକରେ ବିଡ଼ିଓଙ୍କୁ ହେଉ କିମ୍ବା ଆମର ସରପଞ୍ଚଙ୍କୁ ହେଉ ତାଙ୍କୁ ଦେଲେ ସେ ଆସିକି ତାର ସବୁ ଠିକ୍ ଠାକ୍ କାମ କରିଦେଇକି ଯିବେ ଆଉ ହେଉ ଠିକ୍ ଅଛି ସନ୍ଧ୍ୟାବେଳକୁ ଆସି କ'ଣ ମୁଁ ସନ୍ଧ୍ୟାବେଳେ ଗଲେ କଥା ହେବା ହେଲା ହେଉ ହେଉ ହେଉ ରଖୁଛି ଆଁ